ହ୍ୟାଲୋ ଗରମାଗରମ ହୋଟେଲ୍ରୁ ଆପଣ କହୁଛନ୍ତି କି ମୁଁ କାଳିଆଶାଳ ଗ୍ରାମରୁ କବିରାଣୀ ଧୀର କହୁଥିଲି ଆପଣଙ୍କ ହୋଟେଲ୍ ରୁ ଚବିଶ ତାରିଖ ଦିନ ଖୋଲା ରହିବ ତ ଏହି ଦିନ ଆମର ଫେମିଲି ସହିତ ପାର୍ଟି ଥିଲା ଆମେ ଆମେ ଚବିଶ ଦିନ ଚବିଶ ତାରିଖ ଦିନ ଖୋଲା ରହିବ ଯଦି ଆମେ ସେହି ଦିନ ଯିବୁ ଏବଂ ମଟନ୍ ଓ ବିରିବରା ସାଲାଡ଼୍ସ୍ ବିଭିନ୍ନ ପ୍ରକାର ଖାଦ୍ୟ ରହିବ ତ ଆମେ ସେଇ ଦିନ ଫେମିଲିକୁ ନେଇ ଇ ଗରମାଗରମ ହୋଟେଲ୍କୁ ଯାଇପାରିବୁ